ଆଜ୍ଞା ଆପଣ ବ୍ରାହ୍ମଣୀ ହୋଟେଲରୁ କହୁଥିଲେ କି ଆଜ୍ଞା ମୋର ପାଞ୍ଚଦିନ ପାଇଁ ଗୋଟେ ରୁମ୍ ଦରକାର ଥିଲା ମିଳିପାରିବ କି ଆଜ୍ଞା ଆଜ୍ଞା ମୁଁ ଛବିଶ ସେପ୍ଟେମ୍ବରରୁ ରହିବି ତିରିଶ ସେପ୍ଟେମ୍ବର ଯାଏଁ ଆଜ୍ଞା ଆଜ୍ଞା ସେତବେଳକୁ ମୁଁ ଟିକିଏ ମୋ ବୁଲା ବୁଲି କରିବାର ଅଛି ତ ତୀର୍ଥସ୍ଥାନ ଯାହାକିଛି ଅଛି ତ ସେଥିପାଇଁ ମୋର ଗୋଟେ ରୁମ୍ଟେ ଦରକାର ଥିଲା ଆଉ ଆପଣ କ'ଣ କେମିତି ହୋଟେଲ ଟିକିଏ କୁହନ୍ତୁ

ଆଚ୍ଛା ଆପଣଙ୍କର ଯେଉଁ ଏ ସି ବାଲା ଯେଉଁ ଯେତିକ ରୁମ୍ ରହୁଛି ତାର ରେଣ୍ଟ କେତେ ନେଉଛନ୍ତି ଆଚ୍ଛା ଆଉ ମୁଁ ମୋ ପରିବାର ସହିତ ଯାଇଥାନ୍ତି ତ ଆପଣ ଗୋଟେ ରୁମ୍ ପିଛା ଅଢ଼େଇ ହଜାରରୁ ତିନିହଜାର ଭିତରେ ନେବେ ସାର୍ ସେ ଯେଉଁ ରୁମ୍ ଗୁଡ଼ାକ କେମିତି କ'ଣ ସ୍କୋୟାର୍ ଫିଟ୍ କେତେ ରହୁଛି କେତେ ବଡ଼ କ'ଣ କ'ଣ ସବୁ ସୁବିଧା ଅଛି ଟିକିଏ କୁହନ୍ତୁ ଆଚ୍ଛା ଆଜ୍ଞା ଆଜ୍ଞା ତାହେଲେ ଭଲ ଆଉ ଆଉ କିଚେନ୍ ତ ସେମିତି କିଛି ନଥିବ କାହିଁକି ନା ଆପଣ ତ ହୋଟେଲ ଆଜ୍ଞା ସାର୍ ଆଉ ଆପଣଙ୍କର ଖାଇବା ପିଇବା କ'ଣ କେମିତି ସେଇଠି

ଆଜ୍ଞା ମୁଁ କ'ଣ କହୁଥିଲି କି ମୋ ପରିବାର ଆମିଷ ଖାଏ ନାହିଁ ତ ଭେଜ୍ ମୋର ପୂରାପୂରି ପିଓର୍ ଭେଜ୍ ଦରକାର ଥିଲା ଆଜ୍ଞା ମୋର ଆମେ ମୁଁ ମୋ ସ୍ଵାମୀ ଆଉ ମୋର ତିନିଜଣ ଝିଅ ଆସିବେ ଆଉ ଜଣଙ୍କର କୋଡ଼ିଏ ପାଖାପାଖି ଆଉ ଜଣଙ୍କର ପନ୍ଦର ଆଉ ଜଣଙ୍କର ବାର ଆଉ

କେତେଟା ବେଡ଼୍ ରହୁଛି ଗୋଟେ ରୁମ୍ରେ ଗୋଟିଏ ହିଁ ରହୁଥିବ ବୋଧେ ଅଁ ହଁ ତାହେଲେ ତ ହେବ ନାହିଁ ତାହେଲେ ଦୁଇଟି ରୁମ୍ ବୁକ୍ କରିବାକୁ ପଡ଼ିବ ଆଜ୍ଞା ସାର୍ ତାହେଲେ ତାର କେତେ ନେବେ ସିଙ୍ଗଲ୍ ବେଡ଼୍ ଯାହା ବି ହେଲେ ହେଉ ଠିକ୍ ଅଛି ମୁଁ ଆପଣଙ୍କୁ କଣ୍ଟାକ୍ଟ କରିବି ଆଉ ହେଉ ତାହେଲେ ଆଜ୍ଞା ରହିଲି